ବିଦ୍ୟାଳୟରେ ସାଧାରଣତଃ ମାତୃଭାଷା ବା ସାହିତ୍ୟ ଗଣିତ ବିଜ୍ଞାନ ଇତିହାସ ଇଂରାଜୀ ଭୂଗୋଳ ସଂସ୍କୃତ ହିନ୍ଦୀ ଓ ବ୍ୟାକରଣ ଏହିସବୁ ପାଠ ପଢ଼ାଯାଇଥାଏ ଆଜିର ଦିନରେ ଯେତେବେଳେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଉଛି ପ୍ରାୟତଃ ସେମାନଙ୍କୁ ସେମାନେ ରଖିଥିବା ମାର୍କ୍ର ଶତକଡ଼ା ହିସାବରେ ଓ ସେମାନଙ୍କ ପାଇଁ ଦୁଇରୁ ତିନିଟି ପରୀକ୍ଷା ବ୍ୟବସ୍ଥା କରାଯାଇଥାଏ ଏହି ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବାପରେ ଶିକ୍ଷକ ନିଯୁକ୍ତି ଦିଆଯାଇଥାଏ ସେଥିପାଇଁ ପ୍ରତିଟି ସ୍କୁଲ୍ର ଶିକ୍ଷକମାନେ ଭଲ ଓ ଶିକ୍ଷିତ ହୋଇଥାନ୍ତି